ପଶୁପାଳନ ଏକ ସ୍ଥାୟୀ କୃଷି ଭାବରେ ପରିଚିତ ଆମେ ଯଦି ଦୁଇରୁ ତିନିଟା ଗାଈକୁ ରଖିବା ଆମ ଗାଁରେ ଯଦି ଦୁଇରୁ ତିନିଟା ଗାଈକୁ ରଖିବା ତ ଆମେ ସାରା ଗାଁକୁ ମଧ୍ୟ ଆମେ ଦୁଧ ଯୋଗାଇ ପାରିବା ଯାହାକି ତାଙ୍କ ପାଇଁ ଜଣେରୁ ଜଣେ ହିଁ କାଫି ତ ରଖିବା ପାଇଁ ତାଙ୍କୁ ଯୋଗାଣ ପୋଷଣ କରିବା ପାଇଁ ଏବଂ ଆମେ ଯଦି ତାଠୁ ଅଧିକ ଗାଈ ରଖିବା ତାଙ୍କ ପାଇଁ ଖାଦ୍ୟ ଖାଦ୍ୟ ପାଇଁ କିଛି ଦରକାର ସେମାନଙ୍କ ଖାଦ୍ୟ ଯୋଗାଇବା ପାଇଁ ଜଣ ରୁ ଦୁଇ ଜଣ ନିହାତି ଦରକାର ଯଦି ଆମେ ଦୁଇରୁ ବେଶୀ ଗାଈ ରଖିବା ତ ପାଞ୍ଚ ଛଅଟା ଗାଈ ରଖିଲେ ଆମେ ତାଙ୍କ ପାଇଁ ମଣିଷ ମଧ୍ୟ ଆମକୁ ବେଶୀ ଦରକାର ସେଥିପାଇଁ ଆମେ ଦୁଇରୁ ତିନି ଜଣଙ୍କୁ ରଖିଲେ ସେମାନଙ୍କ ପାଇଁ ଖାଦ୍ୟ ଭଲସେ ଯୋଗାଇ ଦେଇପାରିବେ ଏବଂ ସେମାନଙ୍କର ଦୁଧ ଯୋଗୁଁ ଆମେ ବ୍ୟବସାୟ କିଛି କରିପାରିବା ତା'ପରେ ଯଦି ଆମେ ଛେଳି ମେଣ୍ଢା ଏମାନଙ୍କୁ ରଖିବା ତ ତା ସେମାନଙ୍କଠୁ ଆମକୁ ମାଂସ ମିଳିବ ମାଂସ ଦ୍ୱାରା କି ଯେଉଁଟାକି ଆମେ ବ୍ୟବସାୟ ମଧ୍ୟ କରିପାରିବା ଏବଂ ଆମେ ଛେଳିକୁ ଯଦି ବି ପନ୍ଦର କୋଡ଼ିଏଟା ରଖିଲେ ମଧ୍ୟ ସେଇଥିରେ ତାଙ୍କ ଯୋଗୁଆଳି ପାଇଁ କେବଳ ଜଣେ ହିଁ ଦରକାର ସେମାନଙ୍କ ପାଇଁ ଜଣେ ହିଁ ଯୋଗାଇ ଦେଇପାରିବ ସବୁକିଛି ସେଥିପାଇଁ ଆମେ ଗୋରୁ ଏବଂ ଗାଈ କିମ୍ବା ଆମର ଛେଳି ହୁଅନ୍ତୁ କି ଅନ୍ୟାନ୍ୟ ଯାହା ବି ହୁଅନ୍ତୁ କୁକୁଡ଼ା ହୁଅନ୍ତୁ ବ୍ରଇଲର ହୁଅନ୍ତୁ ଯାହା ବି ହୁଅନ୍ତୁ ସେମାନଙ୍କଠାଏ ମାଂସ ଆଉ ଗୋରୁମାନଙ୍କଠୁ ଆମେ ଦୁଧ ଆରାମସେ ପାଇପାରିବା ସେଥିପାଇଁ ଆମେ ଏହି ଅଞ୍ଚଳରେ ଆମର ଯଦି ଏହିପରି ହେଇଥାନ୍ତା ତ ଆମକୁ ଲାଭବାନ ଆମେ ବହୁତ ଲାଭଦାୟକ ହେଇପାରିବା ଏଥିପାଇଁ ଆମେ ଏଇ ବ୍ୟବସାୟକୁ କଲେ ମଧ୍ୟ ଆମ ପାଇଁ ଏହି ଅଞ୍ଚଳରେ ବହୁତ ଖୁସିର କଥା ବହୁତ ଭଲ ଆମେ ଉପଯୋଗ କରିପାରିବା ହଁ ଆମେ ଏଇ ଆମେ ଚାହିଁଥିଲେ ଆମେ ଏଇଟାରେ ଭଲ ଉପଯୋଗ ହେଇପାରିବା ତା ସହିତ ଆମେ ଜଣେ ଦୁଇ ଜଣଙ୍କର ଚୁଲି ମଧ୍ୟ ଆମେ ଜଡ଼ାଇ ପାରିବା ଏସବୁ ବ୍ୟବସାୟ କରିବା ଯୋଗୁଁ